ଦର୍ଶନ ନୃତ୍ୟରେ ଆମର ପୁରାତନ ପାଣ୍ଡୁଲିପି ସାହିତ୍ୟରେ ଅଛି ବେଦରେ ରହିଛି ଯେ କୃଷ୍ଣ ତାଣ୍ଡବ ଶିବ ତାଣ୍ଡବ ଶିବ ଶିବଙ୍କ ଭଳି ବେଶ ଭୁଷା ହୋଇ ଆଉ ଯେତେବେଳେ ତାଣ୍ଡବ କରନ୍ତି ଦର୍ଶକମାନେ ସେତେବେଳେ ଯେଉଁ ତାଣ୍ଡବ ନୃତ୍ୟର ଯେଉଁ ଦେଖନ୍ତି ସତେକି ନିଜେ ଶିବ ଏଠି ଆବିର୍ଭାବ ହୋଇଛନ୍ତି ଏଠି ତାଣ୍ଡବ କରୁଛନ୍ତି ଆଉ ସେମାନେ ଜଣେ କଳାକାର ସେ ଶିବ ତାଣ୍ଡବ କରୁଛି ସେତେବେଳେ ମସ୍ତିଷ୍କରେ ଆସେ ନାହିଁ ନିଶ୍ଚିତ ଏ ଶିବ ସେ ଭାବ ବିଭୋଳ ହୋଇଯାନ୍ତି କୃଷ୍ଣ ତାଣ୍ଡବ ଯେତେବେଳେ ହୁଏ ସ୍ୱୟଂ କୃଷ୍ଣ ରୂପ ନେଇକି ଜଣେ କଳାକାର କୃଷ୍ଣଙ୍କ ଭଳି ତାଣ୍ଡବ କରନ୍ତି ସେତେବେଳେ ଭକ୍ତି ମାର୍ଗରେ ଦର୍ଶକମାନେ ସେଠି ବସିଥାନ୍ତି ନିଶ୍ଚିତ ସ୍ୱୟଂ କୃଷ୍ଣ ଏଠି ଅବତୀର୍ଣ୍ଣ କରି ଧରା ଅବତାରିଣ ରେ ଆମ ସାମ୍ନାରେ ଆଉ ନୃତ୍ୟ କରୁଛନ୍ତି କି ପୁରା ବିଭୋଳ ହୋଇଯାନ୍ତି ନିଶ୍ଚିତ କୃଷ୍ଣ ଏ ନୃତ୍ୟ କରୁଛନ୍ତି ଆଉ ସେତେବେଳେ ଦର୍ଶକ ମନରେ ଏ ଭାବନା ଆସି ନଥାଏ ଯେ ମୁଁ ଗୋଟେ ଜାଗାରେ ବସିଛି ୟେ ଗୋଟେ ପେଣ୍ଡାଲ ଉପରେ ଜଣେ କଳାକାର କୃଷ୍ଣ ହେଇ କୃଷ୍ଣ ତାଣ୍ଡବ କରୁଛି ଜଣେ କଳାକାର ଶିବ ହେଇ ଶିବ ତାଣ୍ଡବ କରୁଛି ଦର୍ଶକ ମୁଣ୍ଡରେ ସେତେବେଳେ ଏ ଜିନିଷ ଟା ପଶି ନଥାଏ ସେ ପୁରା ଭକ୍ତି ରେ ବିଭୋଳ ହୋଇ ସ୍ୱୟଂ ଭକ୍ତି ରୂପକ ରସରେ ମଜି ଯାଇଥାଏ